ଅଠର ପାଞ୍ଚ ଉଣେଇଶଶହ ବାସ୍ତରି ପନ୍ଦର ଜୁଲାଇ ଉଣେଇଶଶହ ଅଠାଅଶୀ ଆଠ ମାର୍ଚ୍ଚ ଦୁଇ ହଜାର ଅଠେଇଶ ଏପ୍ରିଲ୍ ଦୁଇ ହଜାର ଚାରି ସତେଇଶ ଜୁନ୍ ଦୁଇ ହଜାର ଉଣେଇଶ